ଆମ ଭାରତରେ ଅନେକ ଗୁଡ଼ିଏ ରାଜ୍ୟ ମଧ୍ୟରୁ ଓଡ଼ିଶା ଏକ ରାଜ୍ୟ ସେଠାରେ ପ୍ରତ୍ୟେକ ବର୍ଷ କିଛି ନା କିଛି ଦୁର୍ଘଟଣା ହୋଇଥାଏ ଏବଂ ସାଇକ୍ଲୋନ ମଧ୍ୟ ଆସିଥାଏ ସାଇକ୍ଲୋନ ହେବା ଦ୍ବାରା ନଦୀରେ ପାଣି ବଢ଼ିଥାଏ ଏବଂ ଗ୍ରାମଗୁଡ଼ିକରେ ପାଣି ମଧ୍ୟ ପଶିଥାଏ ଲୋକମାନଙ୍କ ଚାଷ ଜମି ଏବଂ ଜଙ୍ଗଲ ଗୁଡ଼ିକ କ୍ଷୟ କ୍ଷତି ହୋଇଥାଏ ଏବଂ ଭୂପୃଷ୍ଠ ଗୁଡ଼ିକୁ ମଧ୍ୟ ଖରାପ ହୋଇଯାଇଥାଏ ଏବଂ ଗ୍ରାମର ଲୋକମାନେ ମଧ୍ୟ ଯାହାକିଛି ଜଙ୍ଗଲରେ ଗଛ ବଞ୍ଚିଥାଏ ସେଗୁଡ଼ିକୁ ଲୋକ ଏବେ କାଟି ଜାଳ ଦେବାରେ ଲାଗିଲେଣି ଏବଂ ବିକ୍ରି କରିବାରେ ଲାଗିଲାଣି ଏହିସବୁ ଦୁର୍ନୀତି ଗୁଡ଼ିକୁ ବଦଳାଇବାରେ ଲୋକମାନେ ଚାହିଁଲେ ବହୁତ କିଛି ଭଲ ହୁଅନ୍ତା